ମୁଁ ଯେଉଁ କୁର୍ତ୍ତୀଗୁଡ଼ା ଆଣୁନି ଯେ ଆପଣ ଜାଣିଥିବେ ତୁମେ ଜାଣିଛ କୁର୍ତ୍ତୀ ଯେଉଁଗୁଡ଼ା ଆଣୁଛି ଏଇଟା ଦୁଇଶହ ଟଙ୍କା କୁର୍ତ୍ତୀ ଭାଇ ବଢ଼ିଆ କୁର୍ତ୍ତୀ କିନ୍ତୁ ହଁ ଭୁବନେଶ୍ୱର ଯେଉଁ କୁର୍ତ୍ତୀ ଆସୁନି କୁର୍ତ୍ତୀ ତ ମୋର ବହୁତ ପସନ୍ଦ ଆଉ ମୁଁ ଯେତେବେଳେ ଯେଉଁଠି ନୂଆ କୁର୍ତ୍ତୀ ଯାହା ଦେଖିଲି ମୁଁ ନେଇ ଆସେ ଆଉ ମତେ ବଢ଼ିଆ ଲାଗେ କ'ଣ ସବୁବେଳେ କ'ଣ ଗୋଟେ ପ୍ରକାର କୁର୍ତ୍ତୀ ପିନ୍ଧୁଥିବୁ ନା କ'ଣ ଆଉ ଯେତେବେଳେ ଯେଉଁ କୁର୍ତ୍ତୀ ମୋର ଡିଜାଇନ ଡିଜାଇନ କୁର୍ତ୍ତୀ ଯେତେବେଳେ ଯେଉଁଟା ଭଲ ଲାଗିଲା ନେଇ ଆସିଲି ଆଉ ଆଁ ହଁ ଯେତେବେଳେ କୁର୍ତ୍ତୀ କିଣିବୁ ଭୁବନେଶ୍ୱର ପଳେଇବୁ ତ ଏକ ନମ୍ବର ମାର୍କେଟ ହଁ ସେଇଠି କୁର୍ତ୍ତୀ ଦୁଇଶହ ଟଙ୍କା ଏ ତ ସବୁ ବଢ଼ିଆ ବଢ଼ିଆ ବହୁତ ଦିନ ବଢ଼ିଆ ଯାଉଛି ଜମା ଚିରାଚୁରି ନାହିଁ ଅଧିକ ଦିନ ଯାଉଛି କୁର୍ତ୍ତୀ ଗୁଡ଼ାକ ହଁ ମତେ କୁର୍ତ୍ତୀ ବହୁତ ପସନ୍ଦ କୁର୍ତ୍ତୀଗୁଡ଼ା ମୁଁ ତାର କୁର୍ତ୍ତୀଗୁଡ଼ା ପିନ୍ଧେ ସବୁ ଭଲ ଦେଖାଯାଅନ୍ତିନି ଯେଉଁଗୁଡ଼ା କୁର୍ତ୍ତୀ ପିନ୍ଧେ ବେଶୀ ସୁନ୍ଦର ଦେଖାଯାଆନ୍ତି ବା